ହଁ କୁହନ୍ତୁ

ଆଜ୍ଞା ସୁନା ରେଟ୍ ତ ଏବେ ଅଛି ଷାଠିଏ ହଜାର ଆଉ ରୂପା ରେଟ୍ ଟା ଅଛି ଆଠଶହରୁ ହଜାର ଭିତରେ ଆପଣଙ୍କୁ କଣ ଦରକାର ଆଜ୍ଞା ହଲମାର୍କ ତ ଏବେ ଏଭେଲେବଲ୍ ନାହିଁ ହଲମାର୍କ ଟା ବାହାରୁ ମଗେଇବା ପାଇଁ ପଡ଼ିବ

ସେମିତି ମଗେଇକି ହେଇଯିବ ଆପଣ ବନେଇବେ କଣ କୁହନ୍ତୁ ଆଜ୍ଞା ସୁନାରେ ହାର ଆଉ ରିଙ୍ଗ୍ ଆପଣଙ୍କର ତିନି ଚାରିଦିନ ଭିତରେ ରେଡ଼ି ହେଇଯିବ ଆଉ ରୂପାର ଆପଣଙ୍କର ପାଉଁଜିଟା ତା ପରଦିନ ଆସିକି ନେଇଯିବେ ଆମର ବାଣୀ ଖର୍ଚ୍ଚ ସେମିତି ଆପଣ ଦୋକାନକୁ ଆସନ୍ତୁ ତାପରେ ଦେଖିକି କହିବେ

ଆପଣ ଦୋକାନକୁ ଆସନ୍ତୁ ସେହି ହିସାବରେ ଆପଣ ଆପଣଙ୍କର ଜେବର୍ ଆପଣଙ୍କ ଜିନିଷ ଦେଖି ଆମେ ସେଥିରେ ରିହାତି କରିବା ଆଜ୍ଞା ସେମିତି ଅଛି ବେଶି ନାହିଁ ଆପଣ ଆସନ୍ତୁ ଥରେ ଦୋକାନକୁ ଦେଖି ଆପଣଙ୍କ ପସନ୍ଦ ହେଲେ ଆପଣ ନେବେ ଆପଣଙ୍କର ପସନ୍ଦ ଯେମିତି ହେବ ଆମେ ସେମିତି ଅନୁସାରେ ଆମେ ଦବା ଆମେ ଗ୍ରାହକ ସେମିତି ସମସ୍ତେ ଯେମିତି ନିଅନ୍ତି ଆମେ ସେମିତି ବି ଆମେ ଅଧିକା ନେଉନା ଆପଣ ତ ବୁଝିଥିବେ ନା ଆମ ବିଷୟରେ ବୁଝିଥିବେ ଆମ ଦୋକାନଟି ବାଲେଶ୍ଵରର ଚମୁ ଗ୍ରାମରେ ମହାଦେବ ମନ୍ଦିର ବା ମୁକ୍ତେଶ୍ଵର ମହାଦେବ ମନ୍ଦିର ପାଖରେ

ଆଜ୍ଞା ସେଇ ରାସ୍ତାରେ ହିଁ ଅଛି ଆମ ଦୋକାନ ସକାଳ ଛଅଟାରୁ ରାତି ଦଶଟା ଯାଏଁ ଖୋଲା ରହୁଛି ଆଜ୍ଞା ମୁଁ ସବୁବେଳେ ଦୋକାନରେ ଅଛି ଆମ ଗ୍ରାହକମାନେ ବି ଅଛନ୍ତି ଆମ ସମସ୍ତେ ଅଛନ୍ତି ଆପଣ ଆସନ୍ତୁ ଦେଖିବେ ଭଲ ଲାଗିଲେ ଜିନିଷ ନେବେ ଡିସକାଉଣ୍ଟ ତ ମିଳିବନା ଅଧିକ ଜିନିଷ ନେଲେ ଡିସକାଉଣ୍ଟ ତ ମିଳିବ ଆମର ପ୍ରତି ଜିନିଷ ପ୍ରତି ଡିସକାଉଣ୍ଟ ମିଳିବ କିଛି ନା କିଛି ଡିସକାଉଣ୍ଟ ମିଳିବ ଆପଣଙ୍କ ପସନ୍ଦ ହେବେ ଯୋଉଟା ଆମେ ସେଇଟା ଆ ଅନୁସାର ସେଇ ଅନୁସାରେ ଆପଣଙ୍କୁ ଡିସକାଉଣ୍ଟ କରିବା ଆପଣଙ୍କ ଲକ୍ଷେ ଟଙ୍କାରେ ଯୋଉ ଜିନିଷଟା ନେବେ ଆମେ ସେଇ ଜିନିଷରେ ରେଟ୍ ଦେଖି ସେଇ ଜିନିଷ ଦେଖିକି ଆମେ ଡିସକାଉଣ୍ଟ କରିବା ସେମିତି ତ ତଥାପି ସେମିତି ପାଖାପାଖି ଆମେ ଦେଇପାରିବା ପାଞ୍ଚ ହଜାର ପାଞ୍ଚହଜାର

ଆଜ୍ଞା ସବୁ ରେଡ଼ି ହେଇଯିବ

ନା ନା ଆମର ସବୁ ରିସିଟ୍ ସବୁ ଆପଣଙ୍କ ଆପଣଙ୍କ ଜାଗା ଆପଣଙ୍କ ଇଏ ସବୁ ରିସିଟ୍ କେତେ ଇଏ ପଡ଼ିଲା କେତେ ଗ୍ରାମ୍ ରେ କେତେ ଭରି ଲାଗିଲା ସବୁ ଆମେ ରିସିଟ୍ କରିକି ଦେବା ଏମାଉଣ୍ଟ ସହ ନା ନା ଆମ ଆମ ଜିଲ୍ଲାରେ ଆମ ଦୋକାନଟି ବଡ଼ ଅଛି ଆଜ୍ଞା କାଷ୍ଟମର୍ ସେମିତି ଅଛନ୍ତି ଆମେ ସବୁ ଚାଲିଛି ଅଛି ସେମିତି ସବୁବେଳେ ଭିଡ଼ ଅଛି ଆଜ୍ଞା ଆଜ୍ଞା ଆସନ୍ତୁ